ଚାଉଳ ଦୋକାନ ଲାଗିଛି ତ ଏଟା ଉଷୁନା ଚାଉଳ ଅରୁଆ ଚାଉଳ ଅଛି କି ଅରୁଆ ଚାଉଳ କେତେ ଆଗଥର ମୁଁ ଉଷୁନା ଚାଉଳ ନେଇଥିଲି ଯେ ଚାଉଳ ଭିତରେ ବେଶି କଳାକଳା ଥିଲା ଚାଉଳ ବେଶି ଭଲ ନଥିଲା ଚାଉଳ ଭିତରେ ବେଶି କଳାକଳା ଥିଲା ଗୋଡ଼ି ଥିଲା ବେଶି ଭଲନଥିଲା ପିତାପିତା ଲାଗୁଥିଲା ଚାଉଳ ଆଉ ଡାଲି କେତେ ଅଛି ବେଶି ଭଲନାହିଁ ତମ ଦୋକାନର ସାମାନ କିଛି ବି ଭଲନାହିଁ ଚାଉଳ ଏମିତି ମିଳିଲା ଡାଲି ବି ଏମିତି ହେଇଥିବ ନା ଆମକୁ କଣ ମାଗଣା ଦେଉଛନ୍ତି କି ଟଙ୍କାରେ ତ ଦେଉଛନ୍ତି ହେଲେ ଭଲଟା ଟିକେ ଦେଲେ କଷ୍ଟମର୍ ରହିବାର ଥିଲେ ଭଲଭଲ ସାମାନ ଆଣ ଭଲଭଲ ଜିନିଷ ବିକ୍ରିକର ତାହେଲେ ସିନା କଷ୍ଟମର୍ ଆପଣଙ୍କ ପାଖକୁ ଯିବେ ଆପଣ ଏମିତି କଲେ କେମିତ କଷ୍ଟମର୍ ଆପଣଙ୍କ ପାଖକୁ ଯିବେ ଆପଣଙ୍କର ବି ଯାଞ୍ଚ କରିବାର ଅଛି ନା ମୁଁ କେମିତି ଚାଉଳ କିଣୁଛି କେମିତି ବିକିବି ଲୋକମାନେ ମୋ ଚାଉଳ ଖାଇକି ଭଲ କହିବେ ଏମିତି କହିଲେ କି ଆପଣଙ୍କୁ ଭଲ ଲାଗିବ

ସେଇଟା ମୋ ଭାଗ୍ୟରେ ହିଁ ଏକା ମିଳିଥିଲା ନାଇ କି ତେଲ କେତେ ଅଛି ଆଉ ଜିରା ଧନିଆ ଜିରା କେତେ କଣ କହୁଛ ପାଏ ଶହେ ଟଙ୍କା ଏତେ ଦାମ୍ ମଣିଷଙ୍କୁ ଆପଣମାନେ ମାରିଦେବେ ଯୋଉମାନେ ବୁଝୁ ନାହା ଭଲଟା ବେଶି ଦାମ୍ ଖରାପଟା କମ ଦାମ୍ ଖରାପ ଆଉ ସେ ଲଙ୍କାଗୁଣ୍ଡ ମରିଚଗୁଣ୍ଡ ହଳଦୀଗୁଣ୍ଡ ଏଇ ସବୁର ଦାମ୍ କେତେ